ମୁଁ ଘରର କାମ କରି ସାରିଲାପରେ ମୋତେ ମୋର ସଉକ ହେଉଛି ମୁଁ ସଜବାଜ ହୋଇକି ବୁଲିବାକୁ ପସନ୍ଦ କରେ ଆଉ ଯେମିତିକି ବଜାର ଫଜାର ଯାଇକି ଯେମିତି ଗୁପ୍ଚୁପ୍ ହେରିକା ଖାଇବାକୁ ପସନ୍ଦ କରେ କି ଲୋକ ଦୋକାନ ଗୋଟିଏ ଦେଖିଲେ ଶାଢ଼ୀ ଫାଢ଼ି କିଣିବାକୁ ଯିବାକୁ ବି ମୁଁ ପସନ୍ଦ କରେ ଆଉ ମୋର କାମ ସରିଲାପରେ ମୁଁ ବସିକି ଆଗ୍ରହ ମୋର ହେଉଛି ମୁଁ ମୋବାଇଲ ଧରିକି ବସିକି ଦେଖିବାକୁ ମୋର ଆଗ୍ରହ ହୋଇଥାଏ